ହ୍ୟାଲୋ ସାର୍ ମୁଁ କ୍ୟାବ୍ ବୁକ୍ କରିବାକୁ ଚାହୁଁଛି ସାର୍ ମତେ ତାରାତାରିଣୀ ମନ୍ଦିର ଟିକେ ବୁଲିବାକୁ ଯିବାକୁ ଥିଲା ସାର୍ ତାରାତାରିଣୀ ଜାଗା ସମସ୍ତେ କହୁଥିଲେ ଭଲ ବୋଲିକି ସାର୍ କାଲି ମୋତେ ସାତଟାରେ ଯିବାର ଥିଲା ଆପଣ ଆସିକି ମୋତେ ଚଢ଼ିଆ ପାଲିରୁ ନେଇଯିବେ କି କାଲି ସକାଳ ସାତଟାରେ ଟିକେ ଜଲ୍ଦି ଆସିବେ ସାର୍ ଆଜିକାଲି ଅଟୋଟେ ବୁକ୍ କଲେ ଲେଟ୍ କରୁଛନ୍ତି ଆଉ ଆପଣ ଯଦି ଲେଟ୍ କରିବେ ହେଲେ ମୋତେ ବୁଲିବାର ଥିଲା ଟିକେ ସାର୍ ତାରାତାରିଣୀ ଜାଗାଟା କେମିତି ଅଛି ସେଇଠି ପାଣି ଫାଣି ଭଲ ବୁଲିବା ପାଇଁ ଜାଗା ଅଛି ସାର୍ ଆପଣଙ୍କ କେତେ ସମୟ ଲାଗିବ ଆସିବା ପାଇଁ କାଲି ସକାଳ ସାତଟାରେ ମୋତେ ଯିବାର ଅଛି ସାର୍ ତାରାତାରିଣୀ ଟିକେ ଯିବାର ଥିଲା ସାର୍ ଆଉ ଖଣ୍ଡଗିରି ଟିକେ ବୁଲିବାର ଥିଲା ସାର୍ ଟିକେ ଠିକ୍ ସମୟରେ ଆସିକି ନେଇଯିବେ ହଉ ସାର୍ ବୁଲିକି ଆସିଲା ଆସ ସନ୍ଧ୍ୟା ହେଇଯିବ ଆପଣଙ୍କୁ କିଛି ଅସୁବିଧା ନାହିଁ ତ କାରଣ ଟିକେ ଅତିଥି ମାନେ ବି ଯିବେ ବୁଲିବା ପାଇଁ ତ ଟିକେ ସନ୍ଧ୍ୟା ହେଇଯିବ ସାର୍ ଆପଣଙ୍କୁ କିଛି ଅସୁବିଧା ନାହିଁ ତ ତ ସାର୍ ଖଣ୍ଡଗିରି ଜାଗାଟା କେମିତି ଅଛି ଭଲ ଅଛି କି ନାହିଁ ଲୋକମାନେ କହୁଥିଲେ ଖଣ୍ଡଗିରି ଜାଗା ଭଲ ଅଛି ସାର୍ ତାରାତାରିଣୀ ଟେମ୍ପଲ ଭଲ ଅଛି ତ ସେଇଠି କେତେଟା ମନ୍ଦିର ଅଛି ସାର୍ ଖଣ୍ଡଗିରିରେ ଗାଧେଇବା ପାଇଁ କିଛି ଝରଣା ଫରଣା ଅଛି କି ସାର୍ ମୋତେ କାଲି ଆପଣ ଚଢ଼ିଆ ପାଲିରୁ ଆସିକି ନେଇଯିବେ ସାତଟାରେ ସାର୍ ଲେଟ୍ କରିବେନି ସାର୍ କାହିଁକି ଆଜିକାଲି ଅଟୋ ଅଟୋ ସବୁ ଲେଟ୍ କରୁଛନ୍ତି ଆସିବାକୁ ହଉ ଆପଣ ଯଦି ଲେଟ୍ କରିବେ ହେଲେ ଟିକେ ଯିବାର ଅଛି ଅତିଥି ମାନେ ବି ଅଛନ୍ତି ବୁଲାବୁଲି ହେବେ ବୁଲାବୁଲି କରିବେ ତ ସାର୍ ଟିକେ ଆପଣ ସମୟରେ ଆସିଯିବେ କାଲି ସାତଟାରେ ଆଉ ସାର୍ ଆପଣ କେତେ ନେବେ ତ ତାରାତାରିଣୀ ଆଉ ଖଣ୍ଡଗିରି ବୁଲିବା ପାଇଁ କେତେ ପଇସା ନେବେ ସାର୍ ତ ସାର୍ ହଉ ସାର୍ ହେଲେ କାଲି ଟିକେ ଜଲ୍ଦି ଆସିଯିବେ ସାର୍ ଖଣ୍ଡଗିରି ଜାଗାଟା କେମିତି ଅଛି ସାର୍ ଆପଣଙ୍କୁ କିଛି ଅସୁବିଧା ନାହିଁ ତ ସନ୍ଧ୍ୟା ହେଇଯିବ କାହିଁକି ବୁଲିକି ଆସିଲାସୁ ହଉ ସାର୍